ହ୍ୟାଲୋ ସାର୍ ଆପଣ ଜାଇକା ରେଷ୍ଟୁରାଣ୍ଟ୍ର ପ୍ରମୋଦ ବାବୁ କହୁଥିଲେ କି ଆକଚୁଆଲି ମୁଁ ଆଜି ଭାତ ଡାଲି ଆଉ ଚିକେନ୍ ଆଉ ପାମ୍ପଡ଼ ସାଲାଡ଼୍ ଏଇ ସବୁ ଅର୍ଡ଼ର୍ କରିଥିଲୁ ଆପଣଙ୍କ ରେଷ୍ଟୁରାଣ୍ଟ୍ରୁ ଅର୍ଜେଣ୍ଟଲି ଯିବାପାଇଁ ପଡ଼ିଲା ଗୋଟିଏ ସାଙ୍ଗ ଘରକୁ ସେଥିପାଇଁ ଆମେ ଅର୍ଡ଼ର୍ ସବୁ କ୍ୟାନ୍ସଲ୍ କରିବାକୁ ପଡୁଛି ଆଉ ତେଣୁକରି ସିଏ ଯେଉଁ ଅର୍ଡ଼ର୍ କରିଛି ତାର ପଇସା ମୋତେ ରିଟର୍ନ୍ ମିଳି ମିଳିବ କି ନାହିଁ କୁହନ୍ତୁ ଆଉ ଏହା ପୂର୍ବରୁ ବି ମୁଁ ଥରେ ଆପଣଙ୍କ ହୋଟେଲ୍ରୁ ଅର୍ଡ଼ର୍ କରିଥିଲି କିନ୍ତୁ ଆପଣଙ୍କ ଡେଲିଭରୀ ବୟ୍ ମୋତେ ଲେଟ୍ରେ ଆଣି ପହଁଞ୍ଚାଇ ଥିଲେ ସେ ଅର୍ଡ଼ର୍ ତେଣୁକରି ମୁଁ ଏ ଅର୍ଡ଼ର୍କୁ କ୍ୟାନସଲ୍ କରିବାକୁ ଚାହୁଁଛି ଆଉ ଆଜ୍ଞା ସାର୍ ଧନ୍ୟବାଦ